ବର୍ଗଡ଼୍ ଜିଲ୍ଲାର ବହୁତ୍ ପ୍ରସିଦ୍ଧ ଜାଗାମାନେ ଅଛେ ଯେନ୍ତାକି ପାଖେ ଯଦି ଦେଖ୍ମା ବଏଲେ ବୈଷ୍ଣ ମନ୍ଦିର୍ ଅଛେ ଆଉ ତାର୍ନୁ ଦୂରିଆ ଆଉ ଯେନ୍ଟାକି ତାର୍ମାନେ ବହୁତ୍ ଦୁରୁ ଦୂରୁ ଆଏସନ୍ ଲୋକ୍ ଜାନିଛନ୍ ଛତିଶ୍ଗଡ଼୍ର ବାହାର୍ ରାଜ୍ୟନୁ ଗଲେ ଆଏସନ୍ ସେଟା ନର୍ସିଂହନାଥ୍ ଆଉ ସେଟା ବହୁତ୍ ଭଲ୍ ଜାଗାଟେ ଏ ଆଉ ସେଟା କି ଯାନ୍ସନ୍ ବି ଲୋକ୍ ବର୍ଗଡ଼୍ ଜିଲ୍ଲା ବଏଲେ ଏନ୍ତା ନର୍ସିଂହନାଥ୍ କେ ସେମାନେ ମାନେ ବୁଲି ଯିମୁ ଏ କର୍ମୁ ସେ କର୍ମୁ ବୋଲି ଭାବ୍ସନ୍ ଯେନେ ଆମର୍ ଇନେ ବଡ଼୍ କରି ହେସି ଧନୁଯାତ୍ରା ଆଉ ସେ ଧନୁଯାତ୍ରା ପରେ ତେହେଁରୁ ହେସି ମାଘ୍ ପୁନି ସେଟା ହେସି ନର୍ସିଂହନାଥ୍ ନର୍ସିଂହନାଥ୍ ହେଟା ବହୁତ୍ଟେ ଅଛେ ଆଉ ହେଟା ବହୁତ୍ ପୁର୍ନା କଥା ଏ ନର୍ସିଂହନାଥ୍ରଟା ହେଟା ସେ ରାମାୟ୍ ଯୁଗର୍ କଥା ଏ ଯେନ୍ ଟାଇମ୍ ଥି ସେ ଲକ୍ଷ୍ମଣ ଶକ୍ତିଟେ ଦେଇଥିଲେ ସେ ଟାଇମ୍ଥି ଯେନ୍ ହନୁମାନ୍ ନେଇଥିଲେ ସେଥିରୁ ଖଣେ ଇନୁ ପଡ଼ିଯାଇଥିଲା ବଲି କହେସନ୍ ଆରୁ ସେ ଖଣ୍କ ଇନୁ ଅଛେ ଆର୍ ଇଟା ଆମର୍ ଓଡ଼ିଶା ସର୍କାର୍ ଆଡ଼ୁ ସେଟା ବି ପାଇଚେ ଯେ ବେଷ୍ଟ୍ ମାନ୍ୟତା କାଣା ଗୁଟେ କହେସନ ହେଟାବି ପାଇଛେ ଆରୁ ମାନେ ବହୁତ୍ ଔଷଧୀୟ ଗଛ୍ମାନେ ବି ଅଛେ ବହୁତ୍ ଭଲ୍ ଲାଗ୍ସି ସେ ନରସିଂହନାଥ୍ ବୁଲାବୁଲି କର୍ବା ଲାଗି ବି ଭଲ୍ ଲାଗ୍ବ ଗୋବର୍ଦ୍ଧନ୍